ମୋତେ ଯାତ୍ରା କର୍ବାର୍ଲାଗି ଭଲ୍ ଲାଗ୍ସି ଆର୍ ମୁଇଁ ଜୀବନ୍ରେ ବହୁତ୍ ଦୂରିଆ ଦୂରିଆ ଜାଗାକେ ଯାତ୍ରା କରିଚେଁ ଯାତ୍ରାରେ ବିଭିନ୍ନପ୍ରକାର୍ ସମସ୍ୟା ହେସି କେନେ ପାନି ନାଇଁ ମିଲି କେନେ ସୁଇବାର୍ ଲାଗି ନାଇଁ ମିଲି କେନେ ଖାଇବାର୍ ଲାଗି ନାଇଁ ମିଲେ ବଏଲେ ଯାତ୍ରା କର୍ବାର୍ ଲାଗି ହେଲେ କିଛି ଜିନିଷ ଦର୍କାର୍ ପଡ଼୍ସି ଆର୍ ଆପଣ୍ ଯଦି ଯାତ୍ରା କରି ଯାଉଛନ୍ ବେଲେ ସାଙ୍ଗରେ କିଛି ଜିନିଷ ଯଦି ନାଇଁ ରଖି ଆପଣ ବଡ଼ା ଗୁଲ୍ଗୁଲାରେ ମର୍ବେ ଯେନ୍ତାକି ଆପଣ ଖାଏବାର୍ ଲାଗି କେତେବେଳେ ଟିଫିନ୍ କର୍ବାର୍ ଲାଗି ଭୁଜା ଗଣ୍ଡେ କି ଚୁଡ଼ା ଟିକେ ଇଟା ଧରିଥିବେ ଆର୍ ପାଣି ପିଇବାର୍ଲାଗି ତ ନିହାତି ଧରିଥିବେ ଆପଣ ଯଦି ପରିବାର୍ ସାଙ୍ଗରେ ଯାଉଛନ୍ ବଏଲେ ଗେସ୍ ଆର୍ ରାନ୍ଧବାର୍ ଲାଗି କିଛି ସାମାନ୍ ନିହାତି ଭାବରେ ଧରିଥିବେ କେନେ ଯଦି ଶୁଇବାର୍ ଲାଗି ଚାହେଁବେ ବଏଲେ ବେଡ଼୍ସିଟ୍ ପତର୍ ନିହାତି ଧରିକିରି ଯାଇଥିବେ ନହେଲେ ବଡ଼ାଟେ ହଇରାଣ୍ ହେବେ